ଓଡ଼ିଶା ସରକାରଙ୍କର ବିଜୁ ସ୍ଵାସ୍ଥ୍ୟ ସେବା କାର୍ଡ଼ ଗୋଟିଏ ଉପଲବ୍ଧ ହୋଇଛି ଯାହାକି ଫଳରେ ସମସ୍ତେ ଏହାକୁ ଉପଲବ୍ଧ କରିପାରିବେ ଗରିବ ଲୋକଟି ଆଗରୁ ସାହାଯ୍ୟ ପାଉନଥିଲା ଯାହା କି ଫଳରେ ସେ କାର୍ଡ଼ ଦ୍ଵାରା ସାହାଯ୍ୟ ପାଇପାରୁଛି ଯେମିତିକି ଫଳରେ ଆମେ ଏହାକୁ କେମିତି ସାହାଯ୍ୟ ସେବାରେ ଉପଭୋଗ କରିପାରିବେ ଯାହାକି ଫଳରେ ଆମେ ଏହାକୁ ନେଇକି ଯିବା ଗୋଟିଏ ମେଡ଼ିକାଲ୍ ଡାକ୍ତରଖାନାକୁ ନେଇକି ଗଲେ କାର୍ଡ଼କୁ ନେଇକି ଗଲେ ତା ପାଖରେ ହିଁ ସେବା ସାହାଯ୍ୟ କରି ପାରିବା ଯେମିତି ଆପଣ ଆସନ୍ତୁ ମେଡ଼ିକାଲ୍ ଯାଆନ୍ତୁ ଡକ୍ଟରଙ୍କୁ ଦିଅନ୍ତୁ ଏହି କାର୍ଡ଼ଟିକୁ ସିଏ ଆପଣଙ୍କ ରୋଗ ବିଷୟରେ ସବୁକିଛି ମାଗଣାରେ ସେବା ହିଁ କରିପାରିବ ଆପଣଙ୍କୁ ଏଥିପାଇଁ କିଛି ପଇସା ଦେବାକୁ ପଡ଼ିବ ନାହିଁ ଯାହାକି ଫଳରେ ଆପଣ କେମିତି ତାକୁ ବ୍ୟବହାର କରିବେ ବ୍ୟବହାର କରିବାକୁ ହେଲେ ଆପଣଙ୍କୁ ଜାଣିଥିବା ଦରକାର ଏଥିପାଇଁ କିଛି ଆବଶ୍ୟକ ଜିନିଷ ଦରକାର ପଡ଼ିବ ନାହିଁ